ମୁଁ ଅଧିକ ସମାଜ ଉପରେ ଲେଖିବା ପାଇଁ ଚାହୁଁଛି ଯେମିତି ସମାଜରେ ଲୋକମାନେ ବହୁତ ଭଲରେ ରୁହନ୍ତୁ ଲୋକମାନେ ସମସ୍ତଙ୍କ ସହିତ ଭଲ ସମାନ କରନ୍ତୁ ଯେମିତି ଲୋକମାନେ ପର ଉପକାରୀ ହୁଅନ୍ତି ଆଜିକାଲି ଲୋକମାନେ ବାହା ହେବା ପରେ ନିଜ ସ୍ତ୍ରୀଙ୍କ ବୁଦ୍ଧିରେ ପଡ଼ି ନିଜ ବାପା ମା' ଭାଇ ଭଉଣୀଙ୍କୁ ବହୁତ ନିର୍ଯ୍ୟାତନା ଦେଉଛନ୍ତି ବାପା ମା' ବୃଦ୍ଧ ହେବା ସମୟରେ ସେମାନେ ତାଙ୍କୁ ନେଇ ଆଶ୍ରମରେ ଛାଡ଼ି ଦେଉଛନ୍ତି ଏହା କିଛି ଠିକ୍ କରୁନାହାନ୍ତି ସେଥିପାଇଁ ମୁଁ ସମାଜକୁ ଜଣାଇ ଦେବା ପାଇଁ ଚାହୁଁଛି ଯେ ଯେମିତି ବାପା ମା' ଆମକୁ ଛୋଟ ଥିଲାବେଳେ ନିଜେ ମଧ୍ୟ ଭୋକରେ ଶୋଇ ଆମକୁ ଭଲ ଭାବରେ ଖୁଆଇ ଏତେ ବଡ଼ କରିଛନ୍ତି ଠିକ୍ ସେମିତି ଆମେ ବି ତାଙ୍କର ବୃଦ୍ଧା ବୟସରେ ସେମିତି ଯତ୍ନ ନେବା ଦରକାର ଆମେ ବି ତାଙ୍କର ଭଲ ମନ୍ଦ ଏମିତି ସବୁକିଛି ବୁଝିବା ତାଙ୍କ ବୁଢ଼ା ସମୟରେ ତାଙ୍କ ପାଖେ ପାଖେ ଥିବା ଏହାକୁ ମୁଁ ଜଣାଇବାକୁ ଚାହୁଁଛି